ଯେହେତୁ ଓଡ଼ିଆ ଭାଷା ଆମ ଭାରତରେ ଓଡ଼ିଶା ଗୋଟେ ରାଜ୍ୟ ଅଛି ତ ସେଇ ରାଜ୍ୟରେ ଓଡ଼ିଶା ଭା ଓଡ଼ିଆ ଭାଷା ବୋଲାଯାଏ ତ ସେଇଠି ଓଡ଼ିଆ ଲୋକ ରୁହନ୍ତି ତ ଯେହେତୁ ଆମେ ଓଡ଼ିଶାରେ ରହୁ ତ ସମସ୍ତଙ୍କୁ ଓଡ଼ିଆ ଜାଣିଥିବା ଦରକାର ଲେଖିଥିବା ଦରକାର ପଢ଼ୁଥିବା ଦରକାର ତ ଯେହେତୁ ଆମେ ଯେଉଁ ଭାଷାରେ ବି ପଢ଼ିଥାଉନା କାହିଁକି ଯେଉଁଠି ଆମେ ରହିଥାଉ ନା କାହିଁକି ଆମ ଓଡ଼ିଆ ଭାଷାକୁ ଆମେ ଜାଣିଥିବା ଦରକାର ସବୁଆଡ଼େ ଯାଇକି ଆମେ ପ୍ରଚାର ପ୍ରସାର କରିବା ଦରକାର ଆମ ଓଡ଼ିଶାରେ ବହୁତ ଲୋକମାନେ ରୁହନ୍ତି ଯେମିତି ବିଭିନ୍ନ ପ୍ରକାରର ଓଡ଼ିଶା ସାଂସ୍କୃତିକ ସମ୍ବଲପୁରୀ ତା'ପରେ ମୟୂରଭଞ୍ଜିଆ ତା'ପରେ ରାଉଲକଲା ଯେମିତି ବାରହମପୁର ଭୁବନେଶ୍ୱର ସବୁ ସବୁ ଇଏର ଡିଷ୍ଟ୍ରିକଟର ଲୋକ ରୁହନ୍ତି ତ ସମସ୍ତେ ମିଳିମିଶିକି ରୁହନ୍ତି ତ ସେମାନେ ବି ସବୁ ମିଶିକି ଆମେ ପର୍ବପର୍ବାଣି ମିଶିକି କରୁ ତା'ପରେ ଯେମିତି ଓଡ଼ିଆ ସଂସ୍କୃତରେ ଆମର ଥାଏ ମାର୍ଗଶିର ଗୁରୁବାର ତା'ପରେ ମାର୍ଗଶିର ଗୁରୁବାର ଥାଏ ଯେମିତି ମଙ୍ଗଳବାର କି ଯେଉଁଟା ବି ତା'ପରେ ଦିୱାଲି ହୋଲି ଏଇଟା ସବୁ ଭାରତରେ ବି ମନାଯାଏ ଆମ ଓଡ଼ିଶା ପାଇଁ ବି ଓଡ଼ିଶା ଲୋକ ବି ଓଡ଼ିଶାର ସଂସ୍କୃତିକ ମାନିଥାନ୍ତି ଆଉ ଭାରତର ଲୋକ ବି ଆମ ଓଡ଼ିଶାର ସାଂସ୍କୃତିକ ମାନିଥାନ୍ତି କାହିଁକିନା ସବୁଆଡ଼େ ଆମ ଓଡ଼ିଶାର ଲୋକ ସବୁଆଡ଼େ ଯାଇକି ରହିଥାନ୍ତି ଭାରତର ବାହାରେ ବି ଭାରତର ଭିତରେ ବି